ହ୍ୟାଲୋ ସାର୍ ଆମେ ଯେଉଁ ଗତ ଥର ଯାତ୍ରାରେ ବା ଯାତ୍ରା ସମୟରେ ବା ଯାତ୍ରାକୁ ଯିବା ପାଇଁ ଆପଣଙ୍କ କାର୍ ୟା କ୍ୟାବ୍ ବୁକିଂ କରିଥିଲୁ ତ ଆମେ ପୁଣି ସେହି କାର୍ ବା କ୍ୟାବ୍ରେ ଯିବା ପାଇଁ ଚାହୁଁଛୁ ତ ତେଣୁ ଆପଣଙ୍କୁ ଆମେ ପୂର୍ବ ଥର ଯାଇଥିବା ଟିକିଟ୍କୁ ଦେଖନ୍ତୁ ଏବଂ ଦେଖିବା ପରେ ଆପଣଙ୍କ ଟିକିଟ୍ ସେହି ଅଛି କିମ୍ବା ଭୁଲ୍ ଅଛି ତା'ର ପରିଚୟ ନିଅନ୍ତୁ ଯାହା ଦ୍ଵାରା ନେଇସାରିଲା ପରେ ତାକୁ ଦେଖନ୍ତୁ ଏବଂ ଦେଖି ସାରିଲା ପରେ ପୁଣି ଯେଉଁ ଆମେ ଯାତ୍ରାକୁ ଯିବା ପାଇଁ ଆପଣଙ୍କ କାର୍ ବୁକ୍ କରୁଛୁ ଏହି କାର୍ଟି ଯଥା ଶୀଘ୍ର ମିଳିପାରିବ ତେଣୁ ଟିକିଟ୍ ହିଁ କିଛି ବ୍ୟବସ୍ଥାର କାରଣ ହୋଇଛି ଯାହା ଦ୍ୱାରା ଟିକିଟ୍କୁ ସଂଗ୍ରହିତ ଭାବରେ ରଖିବା ଉଚିତ୍